ବୌଦ୍ଧ ଜିଲ୍ଲା ଗୋଟେ ପଛୁଆ ଜିଲ୍ଲା ବୌଦ୍ଧ ଜିଲ୍ଲା ଗୋଟେ କୃଷି କେନ୍ଦ୍ରିକ ଜିଲ୍ଲା ବୌଦ୍ଧ ଜିଲ୍ଲା ଗୋଟେ ଗରୀବ ଜିଲ୍ଲା ଏହି ଜିଲ୍ଲାରେ କେବଳ ସରକ ଛଡ଼ା କୌଣସି ଆଉ ପଥ ନାହିଁ କିଛି ଲୋକ ବୌଦ୍ଧ ଜିଲ୍ଲାରେ ବସବାସ କରୁଛନ୍ତି ସେମାନେ ରେଳ କୁ ଦେଖି ନଥିବେ କିଛି ଲୋକ ବିମାନ ବନ୍ଦର ବା ଉଡ଼ାଜାହାଜ ଦେଖିନଥିବେ ସେମାନେ ତାଙ୍କର ଜୀବନରେ ଦେଖିନଥିବେ ସେଗୁଡ଼ାକ ସର୍ବସାଧରଣର ଗମାନ ଗମନ ହେଉଛି କେବଳ ସଡ଼କ ସଡ଼କରେ ସେମାନେ ଯିବା ଆସିବା କରନ୍ତି ଏଇଥିପାଇଁ ଘରେଇ ବସ୍ ଚାଲିଛି ଗଭର୍ଣ୍ଣମେଣ୍ଟ୍ର ବସ୍ ଚାଲିଛି କେହି କେହି ସାଇକେଲ୍ରେ ଯାଆନ୍ତି କେହି କେହି ମଟରସାଇକେଲ୍ରେ ଯାଆନ୍ତି କିଏ କିଏ ଟେମ୍ପୋ ଭଡ଼ା କରିକିରି ଏ ଜାଗାରୁ ସେ ଜାଗା କୁ ଯାଆନ୍ତି ତେଣୁ ବୌଦ୍ଧ ଜିଲ୍ଲା ପରିବହନ କହିଲେ କେବଳ ରାସ୍ତାକୁ ହିଁ ବୁଝାଏ ଏଥର ଆଉ ବିକଳ୍ପ କିଛି ନାହିଁ